ହଁ ଭଲ ଭଲ କେଉଁଠି ଏବେ ମୁଁ ଅଛି ଏବେ ଭୁବନେଶ୍ୱରରେ ହଁ ଏହି ରବିବାରକୁ ଯିବି ଆଉ ହଁ ହଁ ଏହି ବ୍ୟସ୍ତ ବହୁଳ ଜୀବନ ତ ଆଉ ସମୟ ନାହିଁ ଆଉ କ'ଣ କରିବା ତା ମାନେ ଗୋଟେ ଯିବା ହଁ ହଁ ଚାଲୁନ ଏହି ରବିବାର ଚାଲ ହଁ କେଉଁଥିରେ ତୁମ ଫ୍ୟାମିଲି ଆମ ଫ୍ୟାମିଲି ସବୁ ନେଇକି ଯିବା ଆଉ ହଁ

ହଁ ସ୍ତ୍ରୀ ପିଲା ଛୁଆ ସବୁ ନେଇକି ଯିବ ହଁ ଆଉ ସିଲା କ'ଣ କରୁଛି ସିଲା ସିଲା ତୁମର ଯେଉଁ ସିଲା ବା ଯେଉଁ ତୁମର ସ୍ତ୍ରୀ ସିଏ ଯିବଟି ବୁଲିବାକୁ ତା'କୁ କହିବ ମୁଁ କହିଥିଲି ଯିବା ବୁଲିବାକୁ ଆଉ

ହଁ ପୁରୀ ମାତାମଠକୁ ଯିବା ଜଗନ୍ନାଥ ମନ୍ଦିର ଯିବା ସମୁଦ୍ରକୂଳ ବୁଲିବା ସବୁ ଏହି ଆଖାପାଖ ଏରିଆରେ ସବୁ ଆଡ଼େ ବୁଲିବା ଆଉ ଆଉ ସିଆଡ଼ୁ ବୁଲି ବୁଲିକା ସେ ମେରେନଡ୍ରାଇଭ୍ କୋଣାର୍କ ଆଡ଼େ ବୁଲି ବୁଲିକି ଆସିବା ଆଉ ହଁ ହଁ ଏହି ରବିବାର ଆଉ ଆଉ ସିଲାକୁ ଧରିକି ଯିବ ଯେମିତି ହେଲେ